ଆଜ୍ଞା ହଁ କୁହନ୍ତୁ ହଁ କ'ଣ ନେବେ କୁହନ୍ତୁ କ'ଣ କ'ଣ ନେବେ କୁହନ୍ତୁ

ହଁ ଅଛି

ହଁ ଅଛି ସବୁ ଅଛି ସବୁ ଅଛି ଆଜ୍ଞା ଆଜ୍ଞା ଆପଣ ତ ଏବେ ଏତେ ସାରା କହିଲେ ତ ଆପଣ ଦୋକାନକୁ ଆସିଲେ ଭଲ ହେବ ଦୋକାନକୁ ଆସିଲେ ମୁଁ ତା'ର ସବୁ ରେଟ୍ କହିଦେବି ତ ଆପଣ ସେଇ ହିସାବରେ ଡିସ୍କାଉଣ୍ଟ୍ ରେଟ୍ ବି ପାଇଯିବେ ଆଜ୍ଞା ଆଜ୍ଞା ତ ଆପଣ ତ ଏତେ ସାରା ଜିନିଷ ନେବେ ତ ମୁଁ ଫୋନ୍ରେ ତ ସବୁ ରେଟ୍ର ଡିସ୍କାଉଣ୍ଟ୍ ତ କହି ପାରିବିନି ତ ଆପଣ ଦୋକାନକୁ ଆସନ୍ତୁ ମୁଁ ସବୁ ଯେତିକି ଯାହା ବି ରେଟ୍ ଅଛି ମୁଁ ଡିସ୍କାଉଣ୍ଟ୍ କରିକି କହିବି

ହଁ ହଁ ହଁ ଆଜ୍ଞା ଦେଖନ୍ତୁ ତ ଜିନିଷ ଆପଣ ଫାଷ୍ଟ୍ କେଉଁ କ୍ୱାଲିଟି ନେବେ କ୍ୱାଲିଟି ଦେଖିବା ତା'ପରେ ତା'ର ରେଟ୍ କ'ଣ ଅଛି ତା'ର କେତେ ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ ଅଛି ଆପଣ ଫାଷ୍ଟ୍ ଦୋକାନକୁ ଆସନ୍ତୁ ତା'ପରେ ଆମେ କେଉଁ ଜିନିଷର କେତେ ରେଟ୍ ଅଛି ତା'ର ଡିସ୍କାଉଣ୍ଟ୍ କେତେ ଅଛି ସବୁଯାକ ଆମେ ରେଟ୍ ହିସାବରେ ଡିସ୍କାଉଣ୍ଟ୍ କରିଦେବୁ ତ ଆପଣ ଫାଷ୍ଟ୍ ଟାଇମ୍ ଟିକିଏ ଦୋକାନ ଆସନ୍ତୁ